ହ୍ୟାଲୋ ହଁ ନମସ୍କାର ହଁ ଏହିଠି ସବୁ ବସିଥିଲି ଆଉ ଭଲ ଅଛନ୍ତି ନାଇ ସରିନି ତ ଆଉ ଯିବୁ ଦେଖିକି ସୁବିଧା ଦେଖିକି ଯିବୁ ଆଉ ଭଲ ଆଛି ହଁ ହଁ ଦଶହରା କୁ ତ ଯାଉ ଢେଙ୍କାନାଳ ର ପ୍ରସିଦ୍ଧ ଯାତ୍ରା ଆଉ ହଁ ହଁ

ଆଉ ସବୁ ଭଲ ଅଛି ହଁ ପଇସା ଯାତ୍ରା ରେ କ'ଣ ବିଶେଷ ଦରକାର କି ଆ ଯା ହଷ୍ଟେଲ ରୁ କେବେ ଫେରିଲୁ ଢେଙ୍କାନାଳ କୁ ଯିବୁ ଆଉ ପାଠ ପଢ଼ା ପଢ଼ି ଠିକ୍ ରେ ଚାଲିଛି ତ ନା ସାଙ୍ଗ ସାଥି ବୁଲା ବୁଲି ରେ ସମୟ ଯାଉଛି ଆଛା ଆଛା ଠିକ୍ ଅଛି ହଁ ହେଉ ଆଉ କ'ଣ କହୁଥିଲୁ ଆଉ ହଁ ଭଲ ପଇସା ହେଲେ ବୋଲି କେତେ ପଇସା ଦରକାରେ ଯାତ୍ରାରେ ବୁଲିବା ପାଇଁ ପାଞ୍ଚଶହ ହଜାର ହେଲେ ହୋଇଯିବ ଆଉ ପାଞ୍ଚଶହ ହଜାର ଆରେ ପାଞ୍ଚଶହ ହଜାର ହେଲେ ହୋଇଯିବ ଆଉ କ'ଣ ଯାତ୍ରାରେ କ'ଣ ଏତେ ବୁଲା ବୁଲି କରିବ ଆଉ ଆଉ ଏତେ କ'ଣ ଦରକାର ଆଜିକାଲି ଆଉ ସବୁଟା ଯୁଆଡ଼ୁ ହେଲେ ଆଡଜସ୍ଟ କରିବୁନା ନା କ'ଣ ଗୋଟେ ଜାଗାରେ ସବୁ କିଛି କରିବ ହେବ ବୋଲି କିଛି ମାନେ ଅଛି ତେଣୁ ସେ ହଁ ପନ୍ଦର ଦିନ ରେ କ'ଣ ପ୍ରତି ଦିନ ରେ କ'ଣ ଏକୁଟିଆ ସବୁ ଖର୍ଚ୍ଚ ହୋଇଯିବ ଆଉ ସେ ଯେଉଁଟା ଥରେ ଖର୍ଚ୍ଚ କରୁଛୁ ସେହିଟା କ'ଣ ଆଉ ଥରେ ଖର୍ଚ୍ଚ ହେବ ଏହିଟା ଦେଖିକି ମାପି ଚୁପିକି କିରି ଖର୍ଚ୍ଚ କରିବ ନା ହଉ ଠିକ୍ ଅଛି ଆଁ ହଁ ମ ଆଉ ଖାଇବା ଖର୍ଚ୍ଚ ଆଉ କ'ଣ ଅଛି ଥରେ ଖାଇଲେ ତୋର ତ ଚାରି ଘଣ୍ଟା ପାଞ୍ଚ ଘଣ୍ଟା ଯିବ ଆଉ ଖାଇବା ଖର୍ଚ୍ଚ କ'ଣ

ହଁ ଠିକ୍ ଅଛି ମୁଁ ଦେବି ଦୁଇହଜାର ଟଙ୍କା ମୁଁ ଦେବି ଆଉ ଆଉ ଟିକେ ଦେଖି ରଖି କି ଯଗି ରଖିକି କାମ କରିବୁ ଆଉ ହଁ ଆଉ ଅଧିକ ପଇସା ତ ମୋ ପାଖରେ ନାହିଁ ଆଉ ସେଥିକି ରେ ଦେଖିକି ଚଳିଯିବ ଆଉ ହଁ ହଁ ହଁ ଦେଖି କି ଯିବୁ ସେ ଅ କପିଳାସ ଯିବା ହଁ କପିଳାସ ତ ପାଖରେ ହଁ ଯାଇଥିଲି ଏବେ ମଝିରେ ଯାଇଥିଲି ହଁ ଯଦି ହୁଏ ମୁଁ ଲକ୍ଷ୍ମୀ ପୂଜା ଭଷାଣି ଆଡ଼କୁ ଯିବା ଭଷାଣି ଟା ସେ ତାଙ୍କ ଅତି ଜାକ ଜମକରେ ହୁଏ ସେତେବେଳକୁ ଯିବା

ହଉ ରଖୁଛି ଆଁ